ଲୋକମାନେ ଏବେ ବି ଅନ୍ଧବିଶ୍ୱାସ ଉପରେ ଅଧିକ ବିଶ୍ୱାସ ରଖୁଛନ୍ତି କାରଣ କିଛି ଅନ୍ଧବିଶ୍ୱାସ ଏବେ ସମସ୍ତଙ୍କ ମନରେ ସୃଷ୍ଟି ହେଇଛି ଯେପରିକି ଯଦି କୌଣସି ପରିବାରରେ କ୍ଷତି ଘଟେ କି କାହାର ଦେହ ଅସୁସ୍ଥ ହୁଏ ତାହାଲେ ଲୋକ ମାନେ ଭାବନ୍ତି କି ଆମ ଘରେ ଔଷଧ କରିଦେଇଛି ଏଇଭଳି କେତେକ ଅନ୍ଧବିଶ୍ୱାସ ରହିଛି ଯାହାକି ଲୋକ ମାନେ ବିଶ୍ୱାସ କରିଯାଆନ୍ତି ଲୋକମାନେ ଏହି ସମସ୍ୟା ଗୁଡ଼ିକର ସମାଧାନ କେବଳ ଗୋଟିଏ ଗୁଣିଆ ଯେଉଁ ମାନେ ଏହି ସମ୍ପର୍କ ରେ ଜାଣିଥିବେ ଗୁଣି ଗାରେଡ଼ି ସମ୍ପର୍କ ରେ ଜାଣିଥିବେ ସେଇମାନେ ହିଁ ଏହି ସମସ୍ୟାର ସମାଧାନ କରିବାରେ କରିପାରନ୍ତି ବା ଏହାର ମୁକାବିଲା ମଧ୍ୟ ଆରମ ସେ କରିଥାନ୍ତି କିନ୍ତୁ ଆଜିକା ଦିନରେ ଦୁନିଆରେ ସେହି ଅନ୍ଧବିଶ୍ଵାସ କୁ ସମସ୍ତେ ବିଶ୍ଵାସ ଭାବରେ ଗ୍ରହଣ କରୁଛନ୍ତି